ଆନ୍ଦପୁରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିଲା ଆମେ ଯାଇଥିନୁ ଦେଖିବାକୁ ଭୁଷ ମାନେ ଏହି ଜିନିଷ ଏହି ସାଂସ୍କୃତିକ କାର୍ଯ୍ୟକ୍ରମଟା କୋଉଠି କେବେ ପଡ଼ୁ ନଥିଲା ମାନେ ଏଇଟା ଫାର୍ଷ୍ଟ ମାନେ ବହୁତ ଆଡ଼େ ମେଲୋଡ଼ି ହୁଏ କିନ୍ତୁ ଏହି ଜିନିଷଟା କୋଉଠି କେବେ ହୁଏ ନେଇ ଏହି ଜିନିଷଟା ସେ ଆନ୍ଦପୁରେ ପଡ଼ିଥିଲା ଯେ ପଡ଼ିଥିଲା ଆମେ ଯାଇଥିଲୁ ଦେଖିବାକୁ ବହୁତ ଆଡ଼ୁ ଏଇ ଯୋଉ ଲୋକ ଜାଣିକି ଦେଖିବାକୁ ଆସିଥିଲେ ବହୁତ ଭିଡ଼ ହେଇଥିଲା ଆମେ ଯୋଉ ଦେଖିବାକୁ ଯିବା ସମୟରେ ବହୁତ ଭିଡ଼ ଥିଲା ଯୋଉ ତଥାପି ଆମେ ସେମିତି କଷ୍ଟରେ ଏମିତି ଦେଖିବାକୁ ଗନୁ ବହୁତ ଭଲ ଲାଗିଲା ଠାକୁରଙ୍କ ବିଷୟରେ ବି ବହୁତ ସାଂସ୍କୃତିକ କାର୍ଯ୍ୟକ୍ରମ ବି ହେଉଥିଲା ମାନେ ବିଭିନ୍ନ ପ୍ରକାର ମାନେ ସବୁ ଠାକୁରଙ୍କ ଏମିତି କରୁଥିଲେ ଆଉ ଏହି ଜିନିଷ ଟା ମାନେ ଖାଲି ମେଲୋଡ଼ିଫେଲୋଡ଼ି ରେ ହୁଏ କିନ୍ତୁ ଏତେ ଭଲ ଲାଗେନି ଏ ଜିନିଷ ଏହି ସାଂସ୍କୃତିକ କାର୍ଯ୍ୟକ୍ରମଟା ବହୁତ ଭଲ ଲାଗିଲା ଆମେ ଯୋଉ ବୁଲିଲୁ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିନୁ ଦେଖିକି ବୁଲି ବୁଲାକି ଆସିଲୁ ଆଉ